ପର୍ବପର୍ବାଣୀ ତ ଆମର ଓଡ଼ିଶା ତଥା ପଶ୍ଚିମ କୌଶଳ ଏରିଆର ବହୁତ କିଛି ଅଛି ଆଉ ଏଇ ପର୍ବପର୍ବାଣୀ ତ ବହୁତ ଧୁମଧାମରେ ପାଳନ ହେସି ଆଉ ଆମର ମୁଖ୍ୟ ପରବ୍ ହେଉଛି ନୂଆଖାଇ ପରବ୍ ଯେନ୍ଟାକି ଗଣେଶ ପୂଜା ତାର ପରଦିନ ପରଦିନ ହେସି ତ ଆମେ ଗଣେଶ ପୂଜା ବି କରୁସୁଁ ତ ଗଣେଶ ପୂଜା କର୍ବାର୍ ଲାଗି ହେଲେ ମୂର୍ତ୍ତି ଆଣିକରି ମୂର୍ତ୍ତି କିଣିକିରି ଆଣୁସୁଁ ଆଉ ମୂର୍ତ୍ତି ମାନେ ବିଭିନ୍ନ ପ୍ରକାରର କାରିଗର ବିଭିନ୍ନ ହିସାବରେ ତିଆରି ନିର୍ମାଣ କରିଥିସନ୍ ସେ ମୂର୍ତ୍ତି ତ ନିଜେ ତ ତିଆରି ନାଇଁ କରି ଜାନୁ ଆମେ ତେ କିଣି ଆନସୁ ଆମେ ପୂଜା କରସୁଁ କିନ୍ତୁ ଫିର୍ ବି ସେ କାରିଗରମାନଙ୍କ ବନଉଥିଲା ବେଲେ ଆମେ ଦେଖିଛୁ ତାଙ୍କର ଜ୍ଞାନ କୌଶଳ ତାଙ୍କର ଏକ୍ସପିରିଏନ୍ସ ଯେନ୍ପ୍ରକାର ଅଛି ସେ ବନଉଥିସନ୍ ସତେ ବହୁତ ଇଣ୍ଟରେଷ୍ଟିଂ ଲାଗୁଥିସି ଆଉ ଆଶ୍ଚର୍ଯ୍ୟ ଲାଗୁଥିସି ତାମାନେ ଯଦି ଗୋଟେ ମୂର୍ତ୍ତି ବନା ହେଇଥିବା ବହୁତ ସୁନ୍ଦର ଦିଶିବାକେ ସେ ମୂର୍ତ୍ତିଟା କିନ୍ତା କରି ହେଲା ସେ ସୌନ୍ଦର୍ଯ୍ୟର ତ ବର୍ଣ୍ଣନା କର୍ବାର୍ ପୂର୍ବରୁ ଆମେ ଯଦି ମାନେ ପୂର୍ବ ପରିସ୍ଥିତିକୁ ଯିମା ପରିସ୍ଥିତିରୁ କ୍ରିଏଟ୍ ତିଆରି ସଂକେ ଯିମା ତାହେଲେ ସେ ମୂର୍ତ୍ତିମାନଙ୍କ ସେ ଦେବାଦେବୀଙ୍କ ଉପରେ ଆମେ ବହୁତ କିଛି ଅଭିଜ୍ଞତା ବି ଆସ୍ବା ଆଉ ଯେନେ ଭାଇମାନେ ବି ତିଆରିଛନ୍ ବହୁତ ପରିଶ୍ରମ କରିକେ ତିଆରିଛନ୍ ଆଉ ତା' ଛୁଆମାନେ ବି ଇନ ହେଇଗଲା ଯଦ୍ୱାରାକି ବହୁତ ଜଲ୍ଦି ବି ହେଇପାରୁଛି ଆଉ ଯେନ୍ ଆମେ ଦେଖୁଥିଲୁ ସେନ୍ ସତେ ନିଜକେ ବହୁତ ଖୁସି ଲାଗୁଥିଲା ଆଉ ଦେବାଦେବୀଙ୍କର ପୂଜା କଲେ ନିଜର ମନର ସାନ୍ତ୍ୱନା ଭାବ ଜାଗ୍ରତ ହେସି